ଆଇ ଆଇ ଟି ଆଇ ଆଇ ସି ଓ ଆଇ ଆଇ ଏମ୍ ଭଳି ବଡ଼ ବଡ଼ ଶିକ୍ଷାନୁଷ୍ଠାନଲେ ପିଲାମାନଙ୍କୁ ପାଠ ପଢ଼ାଇବା ଏତେ ସୁଲଭ ନୁହେଁ କାହିଁକିନା ସେ ପାଠକୁ ସେ କଲେଜରେ ପାଠ ପଢ଼ାଇବାକୁ ହେଲେ କିମ୍ବା ସେହିଆ ଅନୁଷ୍ଠାନରେ ପାଠ ପଢ଼ାଇବାକୁ ହେଲେ କିମ୍ବା ସେ ବିଷୟକୁଗୋଟିଏ ଯଦି ପିଲାମାନେ ପାଠ ପଢ଼ନ୍ତି ସେଠି ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ ଓ ଯାହାକି ଗୋଟିଏ ମାନେ ଗରିବ ଆଉ ମଧ୍ୟବିତ୍ତ ପରିବାରର ଛୁଆ ପାଇଁ ସେହିଟା ସମ୍ଭବପର ନୁହେଁ କାହିଁକିନା ଯଦି ପିଲାର ମାଆ ବାପା ପାଖରେ ଯଦି ପଇସାପତ୍ର ଥିବ ତା ହେଲେ ସେ ଆଇ ଆଇ ଟି ହେଉ ଆଇ ଆଇ ସି କିମ୍ବା ଆଇ ଆଇ ଏମ୍ ରେ ପାଠ ପଢ଼ୋ ବା ନାମ ଲେଖା କରି ପାଠ ପଢ଼ାଇ ପାରିବ ଏହି କ୍ଷେତ୍ରରେ ପ୍ରତିଯୋଗିତା ସାଧରଣତଃ ଯେଉଁମାନେ ଭଲ ପାଠ ପଢ଼ନ୍ତି ଯାହାର ବାପାମାଆଙ୍କ ପାଖରେ ପଇସା ଅଛି ଓ ସେହିମାନେ ଏହି କ୍ଷେତ୍ରରେ ପ୍ରତିଯୋଗିତା କରି କେମିତି କେଉଁ କଲେଜରେ ସେମାନେ ପଢ଼ି ପାରିବେ ସେହି କ୍ଷେତ୍ରରେ ସେମାନେ ମନ ସ୍ଥିର କରିଥାନ୍ତି